ସେହି ପାଖରେ ରହିଥିବା ରେଷ୍ଟୁରାଣ୍ଟଟି ଖୋଲା ଅଛି କି ନାହିଁ ଆପଣ କହିପାରିବେ କି ତାହା ହେଲେ ଜାଣିବାକୁ ଚାହୁଁଛି ଯେ କାହିଁକି ସେ ରେଷ୍ଟୁରାଣ୍ଟଟି ବନ୍ଦ ହେଉଛିି ଆଜି ଖୋଲା ଯିବ କି ନାହିଁ ତାହା ବିଷୟରେ ମୁଁ ଜାଣିବାକୁ ଚାହୁଁଛି ସେହି ସ୍ଥାନରେ ଏବଂ ସେହି ସ୍ଥାନରେ ଯଦି ଡ଼େଲିଭରି ହେଉଛି ଯଦି ମୋ ଡ଼େଲିଭରି ହେଉଛି ତାହେଲେ ଦେଖନ୍ତୁ ଟିକେ ଏହା ମୋତେ କହି ରଖିବେ ଦୟାକରି ଆପଣ ଦୟାକରି ଜାଣନ୍ତି କି ମୋହର ଡ଼େଲିଭରିଟା ହେଉଛି କି ନାହିଁ ପ୍ଲିଜ୍ ଏହା ଟିକେ କହି ରଖନ୍ତୁ ଦୟାକରି ଆଉ କାହିଁକି ନା ମୁଁ ସେଠାକାରୁ ଖାଦ୍ୟ ଅର୍ଡ଼ର୍ କରିବାକୁ ଚାହୁଁଥିଲି ତାହା ନିର୍ଦ୍ଧିଷ୍ଟ ବାରରେ ଖୋଲା ହେଉଛି ନା ବନ୍ଦ ହେଉଛି ତାହା ବିଷୟରେ ଜାଣିବାକୁ ଚାହୁଁଛି ଏହା ମହର ନିବବେଦନ